ପଶୁପାଳନ ସହିତ ଆମେ ଚାହିଁଲେ ପାଖରେ ଗୋଟେ ଛୋଟ ପରିବା ବ୍ୟବସାୟ ମଧ୍ୟ କରିପାରିବା କିମ୍ବା ବିନ୍ସ ହେଉ କି ଟମାଟୋ ହେଉ ଏମତି ଛୋଟମୋଟ ବଗିଚା କରିକି ଆମେ ତା' ଠାରୁ ଭଲ ପରିବା ମଧ୍ୟ ପାଇପାରିବା ତାକୁ ରାସ ତାକୁ ସାର ଦେଇ ଖତ ଦେଇ ଗଛର ଭଲ ଯତ୍ନ ନେଇ ବହୁତସାରା ପରିବା ହେବା ଦ୍ୱାରା ଆମେ ଯାହାଫଳରେ ପରିବା ବିକ୍ରି କରି ମଧ୍ୟ ସେଥିରୁ କିଛି ପଇସା ଆଣିପାରିବା ଏବଂ ପରିବା ଘରେ ମଧ୍ୟ କିଛି ଖାଇ ପାରିବା ଓ ମାଂସ ଅଣ୍ଡା କ୍ଷୀର ତା'ଠାରୁ ଭଲ ଅଧିକ ଉତ୍ପାଦ ଆମେ ପରିବା ପାଇପାରିବା ଯାହାଫଳରେ ଖାଇବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ରୁହେ ରୋଗ ବୈରାଗଠାରୁ ଦୂରକୁ ରୁହେ ଆମେ ପ ଯଦି ପରିପରିବା ପନିପରିବା ଖାଇବା ଘରର ପନିପରିବା ଯଦି ଆମେମାନେ ଖାଇବା ପଶୁ ପା ଏପଟେ ପଶୁପାଳନ ପଶୁକୁ ବି ଦେଖିପାରିବା ଗାଈ ରଖିଲେ ଗାଈରୁ ମଧ୍ୟ ଆମେ କ୍ଷୀର ପାଉ କୁକୁଡ଼ା ବ୍ୟବସାୟ କଲେ ମାଂସ ଅଣ୍ଡା ପାଉ କ୍ଷୀରରୁ ବି ଆମେ ଭଲ ଭଲ ଉତ୍ପାଦ ପାଉ ତା' ସହିତ ବି ଆମେ ଚାହିଁଲେ ଛୋଟ ପରିବା ବ୍ୟବସାୟ ମଧ୍ୟ କରିପାରିବା କିମ୍ବା ଏବେ ଯେଉଁ ଗେଣ୍ଡୁ ଚାଷ କରୁଛନ୍ତି ମଧ୍ୟ ଭଲ ପ ଫୁଲ ଫୁଲ ମଧ୍ୟ ଚାଷ କରିପାରିବା କାରଣ ଫୁଲର ଦ ଦର ଏଇନେ ବହୁତ ଅଧିକା ମାର୍କେଟରେ ଛୋଟମୋଟ ଫୁଲ ବ୍ୟବସାୟ ମଧ୍ୟ କରିପାରିବା ଫୁଲଗଛକୁ କେମିତି ମାଙ୍କଡ଼ ନଖାନ୍ତୁ ଜାଲ ଘୋଡ଼ାଇ ଫୁଲ ଗଛରେ ଭଲ ସାରଫାର ଦେଇ ଖତ ଦେଇ ଜୈବିକ ସାର ଦେଇ ମଧ୍ୟ ଭଲ ସୁନ୍ଦର ବଗିଚାଟେ ମଧ୍ୟ କରିପାରିବା ଯାହାଫଳରେ ମାଳ ବିକ୍ରି କରିପାରିବା ଘର ପାଇଁ ଫୁଲ ମଧ୍ୟ ରଖିପାରିବା ଗାଡ଼ି ସଜାଠାରୁ ଆରମ୍ଭ କରି ଠାକୁର ପୂଜା ପର୍ଯ୍ୟନ୍ତ ସବୁଥିରେ ତ ଫୁଲ ନିହାତି ଦରକାର ଫୁଲ ବ୍ୟବସାୟ ବହୁତ ଭଲ